ଆପଣ ସସ୍ମିତା ମ୍ୟାଡ଼ାମ୍ କହୁଛନ୍ତି କି ମୋର ଟିକେ ସାମାନ ଅର୍ଡ଼ର କରିବାର ଥିଲା ତ ଆମର ଏଇଠେ ଗାଁରେ ସୁବିଧା ନାହିଁ ଯିବା ପାଇଁ ଗାଡ଼ିରେ ମୁଁ ଯାଇଥାନ୍ତି ଯେ ଆମର ଏଇଠି ଗାଡ଼ି ସୁବିଧା ନାହିଁ ହଁ ମୁଁ ଚେଷ୍ଟା କରିବି ଆପଣଙ୍କ ଦୋକାନରୁ ମୋର ଟିକେ ଆଇଲାଇନର୍ ଦରକାର ଥିଲା ଲିପଷ୍ଟିକ୍ ଦରକାର ଥିଲା ଟିକିଲି ଦରକାର ଥିଲା ଆମର ଭୋଜି ଅଛି ତ ସେଥିପାଇଁ ମୋର ସବୁ ଜିନିଷ ଦରକାର ଥିଲା ମୋର ଚାରଦିନ ତଳେ ଚାରଦିନ ପରେ ଦରକାର ଥିଲା ମାନେ ବାହାଘର ଅଛି ଚାରଦିନ ପରେ ଯେ ମୁଁ ମୁଁ କାଲିକି ଯାଉଛି ଆପଣ ହଁ କଲେଜ୍ ତ ଯିବି ଯେ ହଉ ଗଲେ ମୁଁ ଆପଣଙ୍କ ଦୋକାନରୁ ନେବି ଆପଣଙ୍କ ଦୋକନଟା କେଉଁଠି କି ଅ ହ ନାହିଁ ଆପଣଙ୍କ ଦୋକନଟା ମୁଁ ଦେଖିନ ତ ଦେଖିଛି ମନ ନାହିଁ ମୋର ଦୋକାନର ନାଆଁ ଟା ଦୋକାନର ନାଁଟା ମୁଁ ମୋର ସାଙ୍ଗଟାକୁ ପଚାରଲାକୁରୁ ସେ କହିଲା ମାନେ ତାସହିତରେ ଗୋଟେ ଥର ଯାଇଥିଲି ଦେଖିଥିଲି ବି ଦୋକାନଟା ତା'ର ମନେ ନାହିଁ ତାଠୁ ଆକା ନମ୍ବରଟା ଆଣିକିରି ମୁଁ ତୁମକୁ ଫୋନ୍ କରୁଛି ସେ କହିଲା ତୁମ ଦୋକାନରେ ବହୁତ ଜିନିଷମାନେ ମିଳେ ଭଲ ଟିକେ ମିଳେ ବୋଲି କହୁଥିଲେ ରେଟ୍ କେତେ ମାନେ ଲିପଷ୍ଟିକର ରେଟ୍ କେତେ ପ୍ରିଣ୍ଟ ରେଟ୍ରେ

ମାନେ ଆପଣଙ୍କ ଦୋକାନ ନାହିଁ ମୋର ଲିପଷ୍ଟିକ୍ ଦରକାର ଥିଲା ଇଅରିଂ ରଖିଛନ୍ତି ଭଲ

ହଉ ହଉ ମୁଁ ଦେଖିବି ତା ପରେ ମୋର ଇୟରିଂ ଦରକାର ଥିଲା ଟିକେ ଲିପଷ୍ଟିକ୍ ହେଲେ ମ୍ୟାରେଜ୍ ପାଇଁ ତ ହବ ସବୁ ଦରକାର ଥିଲା ହଉ ମୁଁ କାଲି କି ନହେଲେ ଯିବି ଆପଣଙ୍କ ଦୋକାନର ଖାଲି ଲୋକେସନ୍ ନମ୍ବର୍ ସେୟାର୍ କରଦିଅନ୍ତୁ ମୁଁ ସେ ଦୋକନଟାକୁ ଯିବି ନହେଲେ ଏଇଟା ମୋ ନମ୍ବର୍ ତ ଅନଲାଇନ୍ ସୁବିଧା ଅଛି କି ହୁଁ ହୁଁ ମୋତେ ହଁ ହଁ ମୋର ମୋର ଜାଗା ଆଡ଼୍ରେସ୍ ସବୁ ମୋ ଲୋକେସନ୍ ସେୟାର୍ ରେ କହିଦେବି ହଁ ହଁ ମୁଁ ନିଜେ ରିସିଭ୍ କରଦେବି ହଉ ହଁ ହଁ ଏଇ ନମ୍ବରରେ କିନ୍ତୁ ମୋର କ୍ୟାସ୍ ଦେବି ଫୋନପେ ନାହିଁ ହଁ ହଁ ଗାଡ଼ି ଆସୁଛି ହାଁ ହଉ ଆସ ହଁ ମେସେଜ୍

ହଁ ହଉ ହଉ ମୁଁ ମୁଁ ମେସେଜ କରଦଉଛି ହେଲା ହଉ ରଖିଲି ହ ରଖିଲି